ମୁଁ ଜଣେ କୃଷକ କୃଷକର ଆତ୍ମହତ୍ୟା କାହିଁକି ହେଉଛି ଏସବୁ ମୁଁ କହି ପାରିବି କୃଷ ସରକାର ବଡ଼ ବଡ଼ କୋଟି କୋରଡ଼ କୋରଡ଼ ଲୋକଙ୍କୁ ଋଣ ଛାଡ଼ କରି ଦେଉଛନ୍ତି ଗୋଟେ ଚାଷୀ ଋଣ କରିକି ଚାଷ କରୁଛି କିନ୍ତୁ ସେ ଠିକ୍ ପ୍ରାପ୍ୟ ପାଉନାହିଁ ତା'ପରେ ମଣ୍ଡି ବ୍ୟବସ୍ଥା କିଛି ନାହିଁ ମଣ୍ଡି ଟୁକନ୍ ପାଉଛି ଅନ୍ତତଃ ପାଉନି ଧାନ ଦେଇ ପାରୁନି ସାର ଠିକ୍ ଟାଇମ୍ରେ ମିଳୁନାହିଁ ବିହନ ବି ଠିକ୍ ଟାଇମ୍ରେ ମିଳୁନାହିଁ ବର୍ଷାର ଅଭାବ ରହୁଛି ରେଙ୍ଗାଳିରେ ରେଙ୍ଗାଳି ଅଛି ପାଣି ନାହିଁ ପାଣି ଥିଲେ ରେଙ୍ଗାଳି ନାହିଁ ବହୁତ ଏଇଥି ପାଇଁ କୃଷକ ଆତ୍ମହତ୍ୟା କରୁଛି କୃଷକ ଆତ୍ମହତ୍ୟା କରିବାର ପୋକ ବି ଲାଗେ କୃଷି କେଉଁଠି କାହା କରଜ ଧାରା କରିକି ଦୁଇ ପଇସା ଆଣିକି ଚାଷ କରିଥିବ ତା ଗୋଟେ ବାନ୍ୟା ହେବ ବାତ୍ୟା ହେବ ମରୁଡ଼ି ହେବ ତାକୁ ସମ୍ମୁଖୀନ କରିବ ଯଦି ବା ସେ ଧାନ ଗଣ୍ଡେ ପାଇଲା ଭାଗ୍ୟ ବଶତଃ ସେ ବି ଠିକ୍ରେ ବେପାର ବିକିପାରୁ ନାହିଁ ହାଁ ପୋକରୁ ବି ମୁକ୍ତି ପାଇଵା ପାଇଁ ଔଷଧ ଠିକ୍ ଟାଇମ୍ରେ ମିଳୁନାହିଁ ସାର ବି ବହୁତ ରେଟ୍ ହେଲାଣି କୃଷକକୁ ସମସ୍ତେ ଖାଇଲେ କୃଷକ ବ୍ୟାଙ୍କ୍ବାଲା ଆସିକି ବସୁଛନ୍ତି ବ୍ୟାଙ୍କ୍ବାଲା କହୁଛନ୍ତି ଆମକୁ ତୁମେ ପଇସା ଦିଅ କୃଷକ ଜଣେ ଆଣିଥିବ ପଚାଶ ହଜାର ଟଙ୍କା ଲୋନ୍ ସେ ଚାଷ କରିଥିବ ଦେଖିଲା ବେଳକୁ ତା ଚାଷ ପୋକ ଖାଇଯିବ ନହେଲେ ମରୁଡ଼ି ହେବ ନହେଲେ କୁଆପଥର ମାଡ଼ ହେବ ନହେଲେ କ'ଣ ହେବ ତା ସିଏ ତାକୁ ଗଲା ସେ ଋଣଟା ସୁଝି ପାରିବନି ସରକାର ଟିକେ ଯଦି ଅନାନ୍ତେ ଆମର ଯେଉଁ କାଳିଆ ଯୋଜନା ହେଉଛି ଋଣ ଯଦି ଆମର କାଳିଆ ଯୋଜନା ଯେଉଁମାନେ ପାଉଛନ୍ତି ସେମାନେ ଠିକ୍ରେ ପାଉ ପାଉନାହାନ୍ତି କାରଣ ଯେଉଁମାନେ ଚାଷ କରୁଛନ୍ତି ସେମାନେ ପାଉନାହାନ୍ତି ଯେଉଁମାନେ ଚାଷୀ ନୁହଁ ସେମାନେ ପାଉଛନ୍ତି ଯଦି ଏହାକୁ ଲୋନ୍ଟାକୁ ଆମକୁ ଛାଡ଼ କରି ଦିଅନ୍ତେ ତା'ହେଲେ ଆମେ ଚାଷୀ ଉପକୃତ ହୁଅନ୍ତୁ ଚାଷ କେବେ ଆତ୍ମହତ୍ୟା କରନ୍ତା ନାହିଁ କୃଷକ କେବେ ଆତ୍ମହତ୍ୟା କରନ୍ତା ନାହିଁ